ଖ୍ରୀଷ୍ଟ ଧର୍ମର ପବିତ୍ର ବାଇବେଲ ହେଉଛି ଏମିତି ଏକ ପୁସ୍ତକ ଯାହାକୁ କି ମୋତେ ପଢ଼ିବା ପାଇଁ ଟୋଟାଲ ଇଛା ହେଉ ନଥିଲା ଯେତେବେଳେ ମୁ ତା'କୁ ଥରେ ପଢ଼ିଲି ବହୁତ ଖୁସି ଲାଗିଲା ସେଥିରେ ବହୁତ କିଛି ଜିନିଷ ଶିଖିବାକୁ ମିଳିଲା ମାନେ କାହାକୁ କିପରି ଭାବରେ କଥାବାର୍ତ୍ତା କରିବା କିପରି କାହା ସହିତ ବ୍ୟବହାର କରିବା ତାହାମଧ୍ୟ ଏ'ଠୁ ମୁ ଜାଣିପାରିଲି ଏବଂ ଏହା ମୋ'ର ଜୀବନରେ ଯାହାବି କାର୍ଯ୍ୟ କରିବି ସେଥିପାଇଁ ମୋତେ ଆଗକୁ ପଥ ଦେଖାଇଥିଲା ଏବଂ ଏହା ବିଷୟରେ ମୁଁ ଲୋକମାନଙ୍କୁ ବି କହିଥିଲି ଏହା ମୋ' ମନକୁ ପରିବର୍ତ୍ତନ କରିଥିଲା